ମତେ ଚାଷ କରିବାକୁ ଭଲ ଲାଗେ ମତେ ବିଭିନ୍ନ ପ୍ରକାର ଚାଷ କରିବାକୁ ଭଲ ଲାଗେ ଚାଷବାସରେ ମୋର ସମୟ କଟିଯାଏ ମୋ ଘର ରୋଷେଇବାସ କରି ସାରିକି ବାଡ଼ି ବଗିଚା କୁ ଯାଏ ଚାଷବାସ କରେ ଖତ ଉର୍ବର ମାଟି ମାନେ ଫସଫସିଆ ମାଟି ତାଡିକି ତାକୁ ମାନେ ଖତ ଦଉ ଖତ ଦେଇକି ଗଛ ଲଗାଉ ଗଛ ଲଗାଇ ପାଣି ପକାଉ ପାଣି ପକେଇକି ଫସଫସିଆ ରହିଲେ ଗଛ ଭଲ ହୁଏ ଗଛ ହେଲେ ଫଳ ଫଳେ ମତେ ସେଇ ହିସାବ ରେ ମତେ ଏବେ ଚାଷ କରିବାକୁ ବହୁତ ହିଁ ଭଲ ଲାଗେ ଫଳ ବହୁତ ତ ଅମଳ ହୁଏ ଯଦି ଉର୍ବର ମାଟି ରେ ଲଗେଇବ ଖତ ମାଟି ଦବ ସେ ବହୁତ ଫଳ ଫଳିବ ଖତ ଖତ ମୁଁ ଗୋବର ଗୁଣ୍ଡ ହବ ଗୁଣ୍ଡ ହେଇକି ଯୋଉ ମାଟି ତଡ଼ା ହେଇଥିବ ତା ଦେହରେ ମିଶା ହେଇକି ତା ଦେହରେ ଦିଆଯିବ ରାସାୟନିକ ଆଉ ଜୈବିକ ମାନେ ଯୋଉ ନୁହଁ କି ସେଗୁଡ଼ା ଆମେ ଦଉନୁ ମୁଁ ଏଇ ଗୋବର ଖତ ଦେଇକି ଆମେ ଗଛ ଲଗାଉ ଗଛ ଲଗେଇଲେ ସେ ଗଛ ପୁରଷ୍ଟିଆ ହୁଏ ସୁନ୍ଦର ହୁଏ ଖାଲି ପକାଉ ଆମେ ତା ଉପରେ ଯେଉଁ କୀଟନାଶକ ପୋକ ନ ହେବପାଇଁ ଖାଲି ଔଷଧ ପକାଉ ତା ଛଡ଼ା ଆମେ କିଛି ଆଉ ପକାଉନୁ ଖତ ମାଟି ରେ ହିଁ ଆମର ଫସଲ ହୁଏ